ଭାରତର ଯେଉଁ ଆମର ଫ୍ୟାସନ୍ ଯେଉଁ ରହିଛି ତାକୁ ମୁଁ ବହୁତ ପରମ୍ପରା ରହିଛି ସେ ପସନ୍ଦକୁ ମୁଁ ପସନ୍ଦ କରେ ପାଶ୍ଚାତ୍ୟ ଦେଶ ମାନେ ବାହାର ଦେଶ ଯେଉଁ ଆମର ରହିଛି ସେମାନେ ଯେଉଁ ଛୋଟ ଛୋଟ ସାର୍ଟ ପ୍ୟାଣ୍ଟ୍ ଯେଉଁ ଛୋଟ ସାଇଜର ଦେଖାଉଛନ୍ତି ଏହା ଦ୍ଵାରା ଝିଅ ହେଉ ବା ପୁଅ ହେଉ ସେମାନେ ମାନେ ଅତି ନିମ୍ନ ମିନ୍ ଯାହାକୁ କହନ୍ତି ମିନ୍ ମାଇଣ୍ଡ ଯେଉଁଟା ଆମର ଓଡ଼ିଆରେ ଛୋଟ ଦିଗକୁ ଗତି କରିବାରେ ସେମାନେ ଗଲେଣି ଭାରତର ପରମ୍ପରା ଧୋତି ପିନ୍ଧିବା କୁର୍ତ୍ତା ପିନ୍ଧିବା ଆମର ଯେଉଁ ମହାତ୍ମା ଗାନ୍ଧି ଆଗରୁ ମାନେ ଧୋତି ପଞ୍ଜାବୀ ଯେଉଁ ପିନ୍ଧି ନିଜର ସମ୍ମାନ ଆମର ଭାରତର ସମ୍ମାନ ରକ୍ଷା କରିଥିଲେ ସେ ପ୍ରକାର ପରମ୍ପରାକୁ ଛାଡ଼ି ଯେଉଁ ପାଶ୍ଚାତ୍ୟ ସଭ୍ୟତାକୁ ଆମେ ଆଗେଇବାକୁ ଯାଉଛେ ତା' ଦ୍ଵାରା ଆମର ମାନେ ଅବନତି ହେଉଛି ସେହି ଅବନତିକୁ ରଖିବା ପାଇଁ ଆମେ ନିଜର ଭାରତର ସାଂସ୍କୃତିକକୁ ଯେଉଁ ପୁରୁଣା କାଳ ପାଟ ଶାଢ଼ୀ ହେଉ ବୁଢ଼ୀ ମାନେ ଯେଉଁ ପାଟ ଶାଢ଼ୀ ପିନ୍ଧନ୍ତି ଘୋଡ଼େଇ ହେବା ଦ୍ବାରା ନିଜର ମାନ ମର୍ଯ୍ୟାଦା ରକ୍ଷା ହୁଏ